ଆରେ ମାନସ ଆରେ ଆଜି କୋର୍ଟ ଆସିବୁନି କିରେ ତୋର ଆଜି କେସ୍ କ'ଣ ଅଛି

ତୋର ଆଜି କେସ୍ କ'ଣ ଅଛି ତୋର ଆଜି କେସ୍ କ'ଣ ଅଛି ମୋର ଆଜି ଆମର ମୋ ସିନିଅର୍ ଜଣେ ମୋ ମୁଣ୍ଡ ଖାଇ ସାରିଲାଣି ପ୍ରବଳ ଆରେ ପୂ ପୂର୍ବ କେସଟା କ'ଣ ହେଲା କିରେ ସୁମିତ୍ରାର ମର୍ଡ଼ର୍ କେସଟା ଆଚ୍ଛା ସେହି ସେହି ବେଲ୍ ମୋର ବି ସେହି ତିନିଶହ ଲୋକଙ୍କୁ ବେଲ୍ ଦେବାରେ ଅଛି କେସ୍ ଆଉ ଆଉ ପ୍ରାକ୍ଟିସ୍ ପ୍ରାକ୍ଟିସ୍ ଚାଲିଛି ନାଁ ନାହିଁ ତୋର ଯଦି ତୁ ମୋତେ ତୁ ତୁ ଟିକେ ହେଲ୍ପ କଲେ ହୁଅନ୍ତା ଆଜି ତୋ କେ ମୋର ଟା କାଲିକି ହେବ କେସ୍ ମୋର ଟା ଆରେ କେତେବେଳେ ତୁ କେ କୋର୍ଟ ଆସୁଛୁ ଯେଉଁ ହଁ ରାୟଗଡ଼ା ତୁ ଆସୁଛୁ ନା ଆଛା ହଉ ହଉ ହେଲେ ମୁଁ ମିଶୁଛି ତୋ ସାଙ୍ଗରେ ଯାଇକି

ମୁଁ ଆଜି ମିଶୁଛି ମୋ ସାଙ୍ଗରେ କାଲିକି ତୁ ଟିକେ ରହିବୁ ମୋ ପାଖରେ କାଲିକି ତା'କୁ ବେଲ୍ ଦେବାକୁ ପଡ଼ିବ ନା ମୁଁ ପ୍ରାକ୍ଟିସ୍ କରିନି ହଉ ହଉ ହେଲେ ରହିଲି